ଆମ ଅଞ୍ଚଳରେ ବହୁତଟେ ଟ୍ରାଭେଲ୍ କମ୍ପାନୀର ଟ୍ରାଭଲ୍ ଏଜେଣ୍ଟ ଅଛନ୍ ଯେଉଁମାନେକି ଆମର ଏରିଆ ଲୋକମାନଙ୍କୁ ବାହାରକୁ ବୁଲେଇ ନେଉଛନ୍ ସେମାନେ ବସ୍ ବା ଟ୍ରେନ୍ ସେଥିରେ ଟ୍ରେନ୍ରେ ଆମ ଅନ୍ୟ ଲୋକମାନଙ୍କୁ କମ ପଇସାରେ ବାହାରକୁ ବୁଲେଇ ନେଉଛନ୍ ସେନ୍ତା ଆମର ଏଇନ ଗୋଟେ ଏଜେଣ୍ଟ ଅଛନ୍ ରମେଶଚନ୍ଦର ଜେନା ଯିଏକି ବର୍ଷକୁ ସବୁ ସବୁ ସମୟରେ ବସ୍ ସେବା ବସ୍ ଆଣିକି ସେ ଲୋକମାନଙ୍କୁ ପୁରୀ ଭୁବନେଶ୍ୱର କଟକ ଆ ଟୋଟାଲ ଆମର ଓଡ଼ିଶା ସବୁଆଡ଼େ ବୁଲେଇ ନେଉଛନ୍ ସେ ଗାଁନ୍ତା ଗାଁ ଗାଁରେ ଯୋଗାଯୋଗ କରିକିନା ଗାଁରେ ଯେନ୍ ବୁଢ଼ା ନେଉଛନ୍ କି ଯେନ୍ ମାନେ ଯାଇ ନାଇଁ ପାର୍ବା ତାହାକୁ କମ୍ ଖର୍ଚ୍ଚରେ ସେ ବାହାରକେ ବୁଲେଇ ନେସନ୍ ଯେନ୍ ଆମର ଆମ ଗାଁରେ ଯେନ୍ ଅଛନ୍ ଆମ ଗାଁରେ ଥିବା ଲୋକମାନେ ସେମାନେ ଏକ ଏକଲା ଯାଇ ଯାଇନାଇଁ ପାର୍ବା ସେମାନେ ମିଶିକି ତା ତାଙ୍କର୍ ସାଙ୍ଗେ ସେ ଦେଖି ଯାଇ ପାରୁଛନ୍ ସେ ସେଆଡ଼େ ଯେନ୍ ଯାଉଛନ୍ ସେ ଟ୍ରାଭେଲ କ ଏଜେଣ୍ଟମାନେ ତାଙ୍କର୍ ଖାଇବାର୍ଟା ଖର୍ଚ୍ଚ ଦେଉଛନ୍ ସେଥିରେ ଲୋକମାନେ ଟ୍ରାଭେଲ୍ ଏଜେଣ୍ଟକୁ ବହୁତ ଭଲ୍ କରସନ୍ ଆର୍ ସେ ବର୍ଷକୁ ଥରେ ନିହାତି ଏରିଆର ଲୋକମାନଙ୍କୁ ସେ ପୁରା ଅଲ୍ ଓଡ଼ିଶା ଟୋଟାଲ ଓଡ଼ିଶାଯାକ ସ ଯାହା ଯାହା ପର୍ଯ୍ୟଟନ୍ ଜାଗା ଅଛେ ସବୁ ଜାଗାକେ ସେ ବୁଲେଇ ନେଉଛନ୍